ଓଡ଼ିଶାରେ ବିଭିନ୍ନ ଧର୍ମର ଲୋକେ ବସବାସ କରିବେ କରିଥାନ୍ତି ଏବଂ ସେମାନେ ବିଭିନ୍ନ ଧର୍ମକୁ ଖୁବ୍ ନିଷ୍ଠାର ସହିତ ପାଳନ କରିଥାନ୍ତି ସେମିତି ଧର୍ମ ଆମ ହିନ୍ଦୁ ଧର୍ମରେ ସବୁଠାରୁ ପୁରାତନ ଧର୍ମ ଯେ ସନାତନ ଧର୍ମ ଆମେ ସେଇ ସନାତନ ଧର୍ମକୁ ଖୁବ୍ ଆଦର କରିଥାଉ ଏବଂ ଭକ୍ତି କରିଥାଉ ସେ ଆମ ସନାତନ ଧର୍ମର ବିଭିନ୍ନ ଦେବୀ ଦେବତା ଅଛନ୍ତି ଆମେ ସେମାନଙ୍କୁ ପୂଜା ଉପବାସ କରିଥାଉ ତାଙ୍କ ପୂଜା କରିବା ଦ୍ୱାରା ଆମଭ ମନରେ ଖୁବ୍ ଶାନ୍ତି ଭାବ ଆସିଥାଏ ଏବଂ ଭଗବାନଙ୍କ ପ୍ରତି ଗୋଟେ ଭକ୍ତିଭାବ ଆସିଥାଏ ଏହାଦ୍ୱାରା ଆମେ ଭକ୍ତ ଭଗବାନଙ୍କ ମଧ୍ୟରେ ଗୋଟେ ସମ୍ପର୍କ ଯେଉଁ ଅଛି ସେଇଟା ଲାଭ କରିପାରୁ ଏବଂ ଆମ ସନାତନର ଭଗବାନଙ୍କ ବିଭିନ୍ନ ମନ୍ଦିର ଇତ୍ୟାଦି ଗଢ଼ି ଉଠୁଛି ସେଥିମଧ୍ୟରୁ ପୁରୀର ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିଶ୍ୱ ପ୍ରସିଦ୍ଧ ତା'ପରେ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ସେମିତି ଘଟଗାଁ ମନ୍ଦିର ସମଲେଶ୍ୱରୀ ମନ୍ଦିର ବଳଦେବ ଜିୟୁ ମନ୍ଦିର ଇତ୍ୟାଦି ବହୁତ ପ୍ରକାର ମନ୍ଦିର ଆମ ଓଡ଼ିଶାରେ ଦେଖିବାକୁ ମିିଳେ ଏହି ମନ୍ଦିର ମାନଙ୍କରେ ବିଭିନ୍ନ ପ୍ରକାର ପୂଜକମାନେ ପୂଜା କରିଥାନ୍ତି ଏବଂ ସେମାନେ ଭକ୍ତମାନେ ଆଣିଥିବା ଭଗବାନ ଆଣିଥିବା ସେ ଜିନିଷ ଭଗବାନଙ୍କୁ ଅର୍ଘ ଦେଇ ପୂଜା କରିଥାନ୍ତି ଏବଂ ସେମାନେ ବେଳେବେଳେ ସେ ମନ୍ଦିର ବା ଉପରେ ନିଜର ଅଧିକାରକୁ ଯାହିର କରିଥାନ୍ତି ସେଥିପାଇଁ ବେଳେବେଳେ ବିଭିନ୍ନ ପ୍ରକାର ଅସୁବିଧା ଉପୁଜେ ଏବଂ ସେଇଥିପାଇଁ ସେହାର ତାହାର ସମାଧାନ ରାସ୍ତା ବାହାର କରିବାକୁ ପଡ଼ିବ